ପର୍ଯ୍ୟଟକମାନଙ୍କ ପାଇଁ ହୋଟେଲ୍ ଲଞ୍ଚ ଖାଦ୍ୟ ଖାଇବାର ସବୁର ସୁବିଧା ମିଳିଥାଏ ଯାହାକି ସେମାନେ ଆସିକି ଆରାମ୍ସେ ସୁବିଧା ପ୍ରଦାନ କରିପାରନ୍ତି ଏବଂ ସେମାନଙ୍କ ପାଇଁ ଖାଇବା ପିଇବା ରହିବା ଶୋଇବା ସବୁକିଛିର ସୁବିଧା ପ୍ରଦାନ କରାଯାଇଥାଏ ସେମାନଙ୍କ ପାଇଁ ଭଲ ଭଲ ଜିନିଷ ଖାଇବା ଥାଏ ପିଇବା ଥାଏ ସବୁକିଛି ସୁବିଧା ଲେଟ୍ରିନ୍ ବାଥରୁମ୍ ସବୁର ସୁବିଧା ମିଳିଥାଏ ସେମାନଙ୍କ ପାଇଁ ଭଲ ଭଲ ଜିନିଷ ଥାଏ ଭଲ ଏସି ଏସି ଥାଏ ପଙ୍ଖା ଥାଏ କୁଲର୍ ଥାଏ ଭଲ ବସି ଥାଏ ଭଲ ଜିନିଷ ସୁବିଧା ଥାଏ ସର୍ଭିସ୍ ଥାଏ ଏବଂ ଭଲ ଭଲ ଜିନିଷ ପ୍ରଦାନ କରିଥାଏ ଯାହାକି ସେଇମାନଙ୍କର ସୁବିଧାପୂର୍ଣ୍ଣ ହୋଇଥାଏ ଯାହାକି ବହୁତ ଭଲ ଭାବରେ ପ୍ରଦାନ କରି ଯାଆ ଥାଏ